ଦୌଡ଼ିବାର ଦକ୍ଷତାକୁ ଉନ୍ନତ କରିବା ପାଇଁ ମୁଁ ଏକ ଟେକ୍ନୋଲୋଜିକୁ ବ୍ୟବହାର କରିଥାଏ ଯେଉଁଟାକି ହେଉଛିି ଜି ପି ଏସ୍ ଘଣ୍ଟା ମୁଁ ଜି ପି ଏସ୍ ଘଣ୍ଟା ସାହାଯ୍ୟରେ ମୁଁ କେତେ ସମୟରେ କେତେ ଦୂର ପର୍ଯ୍ୟନ୍ତ ଦୌଡ଼ି ପାରୁଛି ତାକୁ ଚେକ୍ କରିଥାଏ ଏବଂ ତାପରେ ମୁଁ ଉଦାହରଣ ସ୍ୱରୂପ ମୁଁ ଦୌଡ଼ିଲି ଗୋଟେ ଘଣ୍ଟାରେ ଦୁଇ କିଲୋମିଟର ତାପରେ ମୁଁ ଚେଷ୍ଟା କରେ ଆଗକୁ କେମିତି ମୁଁ ଗୋଟିଏ ଘଣ୍ଟାରେ ଗୋଟେ କିଲୋମିଟର ଦୌଡ଼ିବି କେମିତି ସେଇଟା କମ୍ ସମୟରେ ମୁଁ ଅଧିକ ଦୂର ଦୌଡ଼ିପାରିବି ସେଥିପାଇଁ ଚେଷ୍ଟା କରିଥାଏ ଏଥିରେ ମତେ ଜି ପି ଏସ୍ ଘଣ୍ଟା ସାହାଯ୍ୟ କରିଥାଏ କାରଣ ଜି ପି ଏସ୍ ଘଣ୍ଟା ଦ୍ୱାରା ଆମେ ଜାଣିପାରିଥାଉ ଯେ ଆମେ କେତେ ସମୟରେ କେତେ ଦୂର ଦୌଡ଼ି ପାରୁଛେ ଏବଂ ଏହା ସହିତ ମୋର ଏକ ଲକ୍ଷ୍ୟ ରହିଛି ମୁଁ ପ୍ରତିଦିନ ଦିନକୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଦୁଇ କିଲୋମିଟର ଲେଖାଏଁ ଦୌଡ଼ିବି ଏବଂ ମୁଁ ଆଗରୁ ଦୌଡ଼ୁଥିଲି ଏବେ ମଧ୍ୟ ମୁଁ ଦିନକୁ ଦୁଇ କିଲୋମିଟର ସକାଳେ ଏବଂ ସନ୍ଧ୍ୟାରେ ଦୌଡ଼ୁଛି ଆଗକୁ ମଧ୍ୟ ମୋର ଦୌଡ଼ିବା ଅଭ୍ୟାସ ବଜାୟ ରଖିବି ଏବଂ ମୁଁ ପ୍ରତିଦିନ ଦୌଡ଼ିବା ଦ୍ୱାରା ମୋ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ସୁସ୍ଥ ରହେ କେବଳ ସେତିକି ନୁହେଁ ମୁଁ ଦୌଡ଼ିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ମୁକ୍ତ ରହିଛି ଏବଂ ମୋତେ କୌଣସି ରୋଗ ସହଜରେ ହେଉନାହିଁ କାରଣ ମୁଁ ଦୌଡ଼ିବା ଦ୍ୱାରା ମୋର ବ୍ୟାୟାମ ହେଉଛି ମୋର ମାଂସପେଶୀ ଗୁଡ଼ିକ ଚଳପ୍ରଚଳ ହେଉଛି ଯାହାଫଳରେ ବିଭିନ୍ନ ରୋଗ ମୋତେ ସହଜରେ ଆକ୍ରାନ୍ତ କରିପାରୁନାହିଁ ଏବଂ ମୋର ମସ୍ତିଷ୍କକୁ ମଧ୍ୟ ଶାନ୍ତ ରଖୁଛି ଦୌଡ଼ିବା ଦ୍ୱାରା ମୋ ମସ୍ତିଷ୍କ ମଧ୍ୟ ସୁସ୍ଥ ଏବଂ ଶାନ୍ତ ଭାବରେ ରହୁଛି ମୋ ମସ୍ତିଷ୍କକୁ ରିଲାକ୍ସ ମିଳୁଛି ତେଣୁ ଦୌଡ଼ିବା ଦ୍ୱାରା ଆମ ଶରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରୁହେ ତେଣୁ ସମସ୍ତ ସମସ୍ତେ ଦିନକୁ ଅଧିକ ନହେଲେ ମଧ୍ୟ ଗୋଟେ କିଲୋମିଟର ଦୌଡ଼ିବା ନିହାତି ଆବଶ୍ୟକତା ରହିଛି